ଗେମ୍ ଖେଳିଲେ ଗ୍ରାମାଞ୍ଚଳରେ ଲୋକମାନେ କିପରି ଉପକୃତ ହୁଅନ୍ତି ଯେମିତିକି ଆମ ଗାଁରେ ଭଲିବଲ୍ ଖେଳୁଛନ୍ତି କ୍ରିକେଟ୍ ଖେଳୁଛନ୍ତି ଆଉ ସେମିତି ଲୋକମାନେ ବି ବହୁତ ଖେଳା ଖେଳି ବି କରଉଛନ୍ତି ଆଉ ତାଙ୍କର ଦେହ ବି ଭଲ ରହୁଛି ମାଇଣ୍ଡସେଟ୍ ରହୁଛି ଆଉ ଲୋକମାନେ ବି ବହୁତ ଆଗ୍ରହ ରେ ଖେଳାଖୁଳି କରୁଛନ୍ତି ଗେମ୍ ବି ବହୁତ ଭଲ ରେ ସେମାନେ ଖେଳୁଛନ୍ତି ଆଉ ସାମାଜିକ ସମ୍ପର୍କ ବି ଏ ଗେମ୍ରେ ଭଲ ରହୁଛନ୍ତି